ମୋତେ ଲାଗୁଛି ଓଡ଼ିଆ ଭାଷା କ୍ଷେତ୍ରରେ ଅନ୍ୟ ଭାଷା ଗୁଡ଼ିକୁ ବିକାଶ ବିଭିନ୍ନ ପ୍ରକାର ପ୍ରଭାବିତ କରିଥାଏ ଓଡ଼ିଆ ଭାଷରେ ବିଭିନ୍ନ ପ୍ରକାର ମାତ୍ରା ଆ କାର ଐ କାର ଥିବା ଯୋଗୁଁ ଓଡ଼ିଆ ଭାଷା ସମସ୍ତଙ୍କ ପାଇଁକି ବହୁତ କଷ୍ଟ ସାଧ୍ୟ ହେଉଛି ଯେମିତିକି ବର୍ତ୍ତମାନ ଯେଉଁମାନେ ଇଂଲିଶ୍ ମିଡ଼ିୟମ୍ ସ୍କୁଲ୍ରେ ପାଠ ପଢ଼ୁଛନ୍ତି ସେମାନଙ୍କୁ ଓଡ଼ିଆ ପଚାରିଲା ଠୁ ଓଡ଼ିଆ କହିଲେ ପଢ଼ିବାକୁ ପଢ଼ି ପାରୁନାହାଁନ୍ତି ତେଣୁ ସେମାନଙ୍କ ପାଇଁ ଓଡ଼ିଆ ଭାଷାର ଗୋଟେ ପରୀକ୍ଷା କରାଯାଉଛି ଓଡ଼ିଆ ଭାଷା ସମସ୍ତଙ୍କ ସବୁ କାଗଜ କଳକାରଖାନା ଏବଂ ସରକାରୀ କାଗଜ କଲମରେ ଓଡ଼ିଆ ଭାଷାକୁ ବହୁତ ପ୍ରାଧାନ୍ୟ ଦିଆଗଲାଣି ସବୁଠାରେ ଓଡ଼ିଆ ଭାଷାର ସ୍ଵାକ୍ଷର ରହୁଛି ଏବଂ ଓଡ଼ିଆ ଭାଷା ଆମର ମାନ୍ୟତା ପାଇଛି ଓଡ଼ିଆ ଭାଷାକୁ ଆମେ ବିଭିନ୍ନ ବିଭିନ୍ନ ଜାଗାରେ ଲେଖିଥାଉ ଓଡ଼ିଆରେ ଯେକୌଣସି ଜାଗାକୁ ଗଲେ ଆମେ ଦରଖାସ୍ତ ମଧ୍ୟ ଓଡ଼ିଆରେ ଲେଖିଥାଉ ତେଣୁ ଓଡ଼ିଆ ଭାଷା ପୁରା ଭିନ୍ନ ଇଂଲିଶ୍ ହଉ ବା ହିନ୍ଦୀ ହଉ ସେଇ ଭାଷା ଗୁଡ଼ିକୁ ପ୍ରଭାବିତ କରିଥାନ୍ତି ବାହାରକୁ ଆମେ ଯେକୌଣସି ଜାଗାକୁ ଗଲେ ଗଲୁ ଧରନ୍ତୁ ଆମେ ଓଡ଼ିଆ ଭାଷା ଶିଖିଛୁ ଆମ ଓଡ଼ିଆ ଭାଷାକୁ ଲୋକମାନେ ବହୁତ ଅପବ୍ୟବହାର କରନ୍ତି ଓଡ଼ିଆ କହି ଓଡ଼ିଆ ଭାଷା କହୁଛି କହି ହସା ହସି ମଧ୍ୟ ହୁଅନ୍ତି ତେଣୁ ଓଡ଼ିଆ ଭାଷା ଓଡ଼ିଆ ଭାଷା ହେଉଛି ଏକ ସ୍ଵତନ୍ତ୍ର ଭାଷା ଆଉ ହିନ୍ଦୀ ଇଂଲିଶ୍ ଭାଷା ସବୁ ଜାଗାରେ ଚଳେ ତେଣୁ ଓଡ଼ିଆ ଭାଷା ଗୁଡ଼ିକୁ ବିକାଶକୁ ଅନ୍ୟ ଭାଷାକୁ ବିକାଶ କରିବାରେ ଓଡ଼ିଆ ଭାଷା ବହୁତ ପଛାଉଛି